ମୁଁ ଫସଲ ଚାଷ କରିଥିଲି ତ ବେଶୀ ବର୍ଷା ଯୋଗୁରୁ ମୋ ଫସଲ ନଷ୍ଟି ହୋଇଗଲା ତ ମୁଁ କମ୍ପ୍ଲେନ୍ କଲି ତ ମୋତେ କିଛି ବି ସହଯୋଗ ମିଳିଲାନି ତ କିଛି ପଇସା ବି ଆସିଲାନି କିଛି ସହଯୋଗ ବି ମିଳିଲାନି ତ ଯଦି କିଛି ମୋତେ ସହଯୋଗ ନମିଳିବ ତ ମୁଁ ମୋର ଫ୍ୟାମିଲିକି ମୁଁ କେମିତି ମାନେ ଚଳେଇବି ତ ମୁଁ ବହୁତ ଗରିବ ଯେହେତୁ ମୋତେ ପୁଣି ଥରେ ଫସଲ କରିବାକୁ ପଡ଼ିବ ତ ମୁଁ ଗରିବ ତ ମୁଁ ତ ଏତେ ପଇସା ସାରିକି ପୁଣି କରିପାରିବିନି ତ ମୋତେ ଯଦି ସହଯୋଗ ଟିକେ ମିଳିବ ତ ମୁଁ କରିପାରିବି ଆଉ ଗରିବ ଲୋକଟେ ତ ଥରେ ଚାଷ କରିଥିବ ପୁଣି ଯଦି ନଷ୍ଟି ହୋଇଯିବ ତ ପୁଣି ଥରେ କରିବା ପାଇଁ ବହୁତ କଷ୍ଟ ତ ଯଦି ସରକାର ତରଫରୁ ମୋତେ କିଛି ସାହସ ସହଯୋଗ ମିଳିବ ତ ମୁଁ ପୁଣି ଆଉଥରେ ତାଷବାସ ମୁଁ କରିପାରିବି ଆଉ ମୋର ଏତେ ବଡ଼ ଫ୍ୟାମିଲି ତ ମୋତେ ଚଳେଇବା ପାଇଁ ବହୁତ କଷ୍ଟ ହେଉଛି ତ ଯେହେତୁ ମୁଁ ଗୋଟେ ତାଷୀ ତ ତାଷ କଲେ ହିଁ ମୋ ପରିବାରକୁ ମୁଁ ଚଳେଇପାରିବି ତ ମୋତେ ଟିକେ ସହଯୋଗ ଦରକାର ମୁଁ କମ୍ପ୍ଲେନ୍ କଲି ଡ଼କ୍ୟୁମେଣ୍ଟ ଏସବୁ ବି ଦେଲି ତ ମୋତେ କିଛି ବି ସହଯୋଗ ଆସିଲା ନାହିଁ କି ପଇସା ପତ୍ର ବି ସାହାଯ୍ୟ କିଛି ଆସିଲାନି ତ ମୁଁ କେମିତି ମାନେ ମତେ ସହଯୋଗ ମିଳିଲେ ମୁଁ ପୁଣି ତାଷ କରିବି ନା ଯେହେତୁ ମୁଁ ଗରିବ ତ ପଇସା ପତ୍ର ତ ତାଷ କଲେ ହିଁ ମତେ ପଇସା ମିଳେ ମୋ ପରିବାରକୁ ମୁଁ ଚଳେଇପାରେ ତ ଗୋଟେ ଗରିବ ଲୋକ ତାଷରୁ ହିଁ ଧାନ ହୁଏ ଧାନ ହୁଏ ପୁଣି ଚାଉଳ ହୁଏ ତ ମୁଁ ପରିବାରକୁ ମୁଁ ଚଳେଇପାରିବି ନା ତ ଯେହେତୁ ସାହାଯ୍ୟ ନଆସିବ ତ ମୋତେ ଚଳେଇବା ପାଇଁ ବହୁତ କଷ୍ଟ ହେବ